ମୁଁ କାଲି ଚାରି ତାରିଖ ଦିନ ମୁଁ ବଜାରରୁ ସାବୁନଟି କିଣିଥିଲି ବୋଧହୁଏ କୌଣସି କମ୍ପାନୀର ନୁହେଁ ସାବୁନଟା ମାଖିଲା ପରେ ବହୁତ ସୁନ୍ଦର ଲାଗିଲା ତା'ର ବାସ୍ନା ବହୁତ ସୁନ୍ଦର ବାସ୍ନା ହେଉଥିଲା ସାବୁନଟା ଫିକା ହଳଦୀ ରଙ୍ଗ ପରି ଘାଟରେ ସାଙ୍ଗସାଥି ମୋର ସାଙ୍ଗସାଥି ସାବୁନଟିକୁ ଦେଖି ଲୋଭାଇଥିଲେ ଏବଂ ଜଣେ ଦୁଇ ଜଣ ସାଙ୍ଗସାଥି ସେ ସାବୁନକୁ ମାଖିଥିଲେ ସେମାନେ ସାବୁନଟିକୁ ଆଣିଦେବା ପାଇଁ ଅର୍ଡ଼ର ଦେଇଥିଲେ